ଏବେ ଯେଉଁ ପରିସ୍ଥିତି ହେଲାଣି ସମସ୍ତଙ୍କ ଘର ଚାଷ କରିବା ଦରକାର ଚାଷ କରିବା ଫଳରେ ଅଧିକ ପଇସା କମେଇ ପାରିବା ଆମ ଘରେ ଆମେ ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ପଶୁ ରଖି ପଇସା ଆଣିପାରୁଅଛୁ ଆମ ଘରେ ଆମେ ଗାଈ ରଖି କ୍ଷୀର ବିକି ପଇସା ଆଣୁଛୁ ଗାଈ ସାଇଟରେ ମେଣ୍ଢା ରଖୁଛୁ ମେଣ୍ଢା ରଖିବା ଫଳରେ ତାର ରୁମ ଅଧିକ ହେଲା ପରେ କାଟି ଫ୍ୟାକ୍ଟିରିକୁ ପଠାଉଛୁ ଛେଳି ରଖିବା ଫଳରେ ଛେଳି କାଅ ଛେଳି ଛୁଆ ଜନ୍ମ କଲା ପରେ ଖାସିକୁ କାଟି ବିକୁଛୁ ଖାସି କାଟି ବିକିବା ଫଳରେ ଆସି ଗଲା କୁକୁ କୁକୁଡ଼ାର ଅଣ୍ଡା ଗୋଟା ଏବେ ପାଞ୍ଚ ଟଙ୍କା ହେଲାଣି କୁକୁଡ଼ା ଅଣ୍ଡା ବିକା ପଇସା କମେଇ ପାରୁଛୁ କୁକୁଡ଼ାକୁ କାଟି ମାଂସ ବିକି ପାରୁଛୁ ମାଂସ ବିକିବା ଫଳରେ କୁକୁଡ଼ା ଛୁଆ କରି ଅଧିକା କୁକୁଡ଼ା କରି ଅଣ୍ଡା ବିକି ପାରୁଛୁ